ଚିତ୍ର ପାଇଁ ବହୁତ ଗୁଡ଼ାଏ ସାମଗ୍ରୀ ବ୍ୟବହାର କରାଯାଏ ଯେପରି କାଗଜ ପେନ୍ସିଲ୍ ରବର୍ ତୁଳୀ ରଙ୍ଗ ଇତ୍ୟାଦି ଏହାମାନଙ୍କ ମଧ୍ୟରୁ ମୋତେ ରଙ୍ଗ ବ୍ୟବହାର କରିବାକୁ ଭାରି ଭଲ ଲାଗେ ଏବଂ ମୋତେ ନଟ୍ରାଜ୍ର ସବୁ ଜିନିଷ ଭଲ ଲାଗେ ଏହି ବ୍ରାଣ୍ଡ୍ଟି ସବୁଠୁ ଭଲ କ୍ଵାଲିଟିର ଜିନିଷ ଦେଇଥାଏ ଏବଂ ଏହାକୁ ମୁଁ ଆମ ପାଖ ଅଞ୍ଚଳର ଏକ ଦୋକାନରୁ କିଣିଥାଏ ଯାହାକି ଅତି ସୁଲଭ ମୂଲ୍ୟରେ ଦେଇଥାଏ କୌଣସି ଅସୁବିଧା କରାଏନି ଏବଂ ମୁଁ ଏହାକୁ ଆଣି ଚିତ୍ର କରେ ଏବଂ ଏହା ମୋତେ ବହୁତ ଆନନ୍ଦ ଦେଇଥାଏ